ଉତ୍ତର ଭାରତୀୟ ଲୋକମାନେ ସାଧାରଣତଃ ରୁଟି ରୁଟି ତରକାରୀ ଖାଇବା ପାଇଁ ପସନ୍ଦ କରନ୍ତି ଦକ୍ଷିଣ ଭାରତର ଲୋକମାନେ ଭାତ ତରକାରୀ ଖାଇବା ପାଇଁ ପସନ୍ଦ କରନ୍ତି ଉ ଉତ୍ତର ଭାରତର ଖାଦ୍ୟ ହେଉଛି ରୁଟି ଦକ୍ଷିଣ ଭାରତର ହେଉଛି ଭାତ